ସତେଇଶି ଚାରି ଦୁଇ ହଜାର ଚବିଶି ପନ୍ଦର ପାଞ୍ଚ ଦୁଇ ହଜାର ତେଇଶି ଷୋହଳ ଆଠ ଦୁଇ ହଜାର ତେଇଶି ଦଶ ବାର ଦୁଇ ହଜାର ବାଇଶି ଦଶ ବାର ଦୁଇ ହଜାର ତେଇଶି